ରାୟଗଡ଼ା ଜିଲ୍ଲାର ବହୁତ ବଢ଼ିଆ ଜିନିଷ ଗୁଡ଼ିକ ହେଉଛି ଯେପରି ରଥଯାତ୍ରା ଚଇତି କାଳୀ ପୂଜା ଗଜଲକ୍ଷ୍ମୀ ପୂଜା ଆମ କଲେକ୍ଟରମାନଙ୍କ ମାଧ୍ୟମରେ ଆମ କଲେକ୍ଟରମାନଙ୍କର ସହଯୋଗ ଯୋଗୁଁ ଏହିପରି ଜିନିଷ ଗୁଡ଼ିକ ଆମ ରାୟଗଡ଼ାରେ ହେଇପାରୁଛି ଆମ ରାୟଗଡ଼ାରେ ବହୁତ ଗୁଡ଼ିକ ଜିନିଷ ଏହିପରି ହେଇପାରୁଛି ଏବଂ ଆମ ରାୟଗଡ଼ାରେ ଚଇତିଟା ସବୁ ଜାଗାରେ ଫେମସ୍ ଏବଂ ଏହି ଜାଗାରେ ବହୁତ ବଢ଼ିଆ ସେଲିବ୍ରିଟିମାନେ ଆସନ୍ତି ଏବଂ ରଥଯାତ୍ରା କାଳୀପୂଜା ଗଜଲକ୍ଷ୍ମୀପୂଜା ଏ ଜାଗାରେ ବି ଆମର ରାୟଗଡ଼ା ବହୁତ ଭାବରେ ପରିଚିତ ରଥଯାତ୍ରା ମାଧ୍ୟମରେ ଲୋକମାନଙ୍କ ପାଖରେ ଅଛ ଭଗବାନଙ୍କର ଏହି ପୂଜାରେ ସମସ୍ତେ ଯୋଗାଯୋଗ କରନ୍ତି ସମସ୍ତେ ମିଶନ୍ତି ଏବଂ ବହୁତ ବଢ଼ିଆ ଆନନ୍ଦ ନିଅନ୍ତି ତେଣୁ ଆମ ରାୟଗଡ଼ା କଲେକ୍ଟରଙ୍କୁ ଏବଂ ରାୟଗଡ଼ାର ସବୁ ପୂଜା କମିଟିକୁ ଧନ୍ୟବାଦ ଏପରି ଜିନିଷ ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଥିବାରୁ ଧନ୍ୟବାଦ